ଭାରତରେ ତଥା ଓଡ଼ିଶାରେ ତଥା କଲାହାଣ୍ଡି ଜିଲ୍ଲାରେ ବହୁତ୍ ବଢ଼ିଆମାନ ଖାଦ୍ୟମାନ ତିଆରି ହେସି ଯେନ୍ଟା କି ଷ୍ଟେଟ୍ ଅନୁସାରେ ଖାଦ୍ୟମାନେ ଲୋକମାନେ ଖାଉଚନ୍ ଆମର ଷ୍ଟେଟ୍ରେ ଯେନ୍ଟା କି ଓଡ଼ିଶାର କଥା ତ ମୁଇଁ ବିଶେଷ ଭାବରେ ବର୍ଣ୍ଣନା କର୍ମି ଓଡ଼ିଶାରେ ବାସି ପଖାଲ୍ ଏକ ନମ୍ୱର୍ ଖାଦ୍ୟ ଆର୍ ସେଟାକେ ବହୁତ୍ ପସନ୍ଦରେ ଲୋକମାନେ ବି ଖାଉଚନ୍ ଆଉ ସେ ବାସି ପଖାଲ୍ ଆଡ଼ପ୍ଟଟେସନ୍ ଟିକେ ଟିକେ କରି ଦଉଛନ୍ କେତେବଳେ ଦହି ଟିକେ ପକେଇ ଦଉଛନ୍ ନୁନ୍ ମିର୍ଚା ଟିକେ ପକେଇ ଦେଇ କରି ଶାଗ ଭଜା ସାଙ୍ଗେ ଏକ ନମ୍ୱର ଲାଗୁଛି ତ ଏଇ ଜିନିଷ୍ କେ ସରକାର ବି ଟିକେ ଧ୍ୟାନ୍ ଦେଇ କରି ଆହୁରି ଭଲ୍ ଭଲ୍ ଚାଉଲ୍ମାନ ଯଦି ଗମେଣ୍ଟ ତରଫରୁ ମିଲ୍ବା ଯେନ୍ ଚାଉଲ୍ ଦଉଛନ୍ ଚାଉଲ୍ ବି ହେତେ ଉନ୍ନତମାନର ଚାଉଲ୍ ନାଇଁ ଦବା ଫଳରେ ଲୋକ୍ମାନେ ଖାଇ କରି ପଥରି ବେମାରୀ ହେବା ଚକ୍କର୍ରେ ଅଛନ୍ କାଇଁ ଯେ ବୋଲେ ଚଉଲ୍ଟା ପୁରା ସଫା କ୍ଲିନ୍ ବାଲା ନେଇ ଆସିବା ସେ ପ୍ରତି ଯଦି ସରକାର୍ ଯଦି ଧ୍ୟାନ୍ ଦେବେ ବୋଲେ ବହୁତ୍ ଉନ୍ନତମାନର ଚଉଲ୍ ଆସବ ପ୍ଲସ୍ ତାଙ୍କର ଆମର ରୋଜଗାର ବି ବହୁତ୍ ପରିମାଣର ବଢ଼୍ବା ଲାଇ ଲେ ନୁ କେ ଯେ